ମୁଁ ଦିନେ ଭୁବନେଶ୍ୱର ଯାତ୍ରା କରୁଥିଲି ଯାହା ସେହି ବସ୍ଟି ଅତ୍ୟଧିକ ଭିଡ଼ ହୋଇଥିବାରୁ ମୋତେ ଡ୍ରାଇଭର୍ ପାଖ ସିଟ୍ଟି ମିଳିଥିଲା ଏବଂ ମୋ ମୁଁ କିଛି ଉପାୟ ନ ପାଇ ସେହି ସିଟ୍ରେ ବସି ମଧ୍ୟ ଯାଇଥିଲି ଏବଂ ସେହି ସିଟ୍ ପାଖରେ କେତେ ଗୁଡ଼ିଏ ଜିନିଷ ରହି ଥିବାରୁ ମୋତେ ଅସୁବିଧା ହୋଇଥିଲା କିନ୍ତୁ କିଛି ଉପାୟ ନ ପାଇ ମୁଁ ସେହି ସିଟ୍ରେ ବସି ଯାଇଥିଲି